ମୁଁ ମୁଁ ମୋ'ର ଗୀତର ଗତିଶୀଳତାଟା ପାଟିରୁ ହିଁ ବାହାର କଲେ ଗୀତଟାର ସୁମଧୁର ଲାଗେ ଶୁଣିବାକୁ ଗୀତ ଗାଇବା ପାଇଁ ନିଜ ଗଳା ଗଳାକୁ ଠିକ୍ କରିବା ଦରକାର ଠିକ୍ କଲେ ସାଉଣ୍ଡଟି ଭଲରେ ଶୁଭିବ କେତେକ ପିଲା ଅଛନ୍ତି ନାକରେ ସାଉଣ୍ଡ କରି ଗୀତ ବୋଲନ୍ତି ଯାହାଫଳରେ ଭଲରେ ଶୁଭେନି ଶୁଣିବାକୁ ବହୁତ ଖରାପ ଲାଗେ ଯେତେବେଳେ ଆମେ ଗୋଟେ ଗୀତ ବୋଲିବା ଛାତି ଭିତରୁ ଗଭୀରରେ ବୋଲିବାକୁ ଚେଷ୍ଟା କରିବା ଗୀତ ଗାଇଲାବେଳେ ନିଃଶ୍ଵାସକୁ ଛାତି ଭିତରେ ରଖି କଥା ହେଲେ ଭଲ ଶୁଣିବାକୁ ଭଲ ଲାଗିଥାଏ